ସ୍କୁଲ୍ ପରେ ମୁଇଁ ଟିଉସନ୍ ଯାଏସି ଟିଉସନ୍ ଯାଏସି ତାପରେ ସ୍କୁଲ୍ରୁ ଆଇଲେ ଟିଉସନ୍ ଯାଏସି ଟିଉସନ୍ରୁ ଆଇଲେ ଘରେ ପଢ଼ସିଁ ଆଉ ଜେନ୍ଟା ଯେନ୍ଟା ସ୍କୁଲ୍ରେ ନାଇଁ ହେଇପାରେ ସେଟା ମୁଇଁ କୋଚିଂରେ କର୍ସି ଡ଼ାଉଟ୍ କ୍ଲିୟର୍ କର୍ସି ସବୁ ଡ଼ାଉଟ୍ କ୍ଲିୟର୍ କଲାପରେ ମୁଇଁ ତାପରେ ଘରକେ ଆଏସିଁ ତାପରେ ତାପରେ ଫେରେ ଆର ଦିନ ଟିଉସନ୍ ଯାଏସିଁ ତାପରେ ଟିଉସନ୍ର ସବୁ ଡ଼ାଉଟ୍ କ୍ଲିୟର୍ କର୍ସି ଜେନ୍ ଡ଼ାଉଟ୍ ସ୍କୁଲ୍ରେ କରି କ୍ଲିୟର୍ କରି ନାଇଁ ହୁଏ ସେଟା ଟିଉସନ୍ରେ କ୍ଲିୟର୍ କର୍ସି ଆଉ ମୋତେ ଟିଉସନ୍ ଗଲେ ଭଲ୍ ଲାଗ୍ସି ଭଲ୍ ସେ ପଢ଼୍ସି ଟିଉସନ୍ରେ ଭିଲ ସ୍କୁଲ୍ରେ ଭିଲ ଟିଉସନ୍ ଯିବାର୍ କାରଣ୍ ହେଉଛି ଡ଼ାଉଟ୍ କ୍ଲିୟର୍ କରିଯାଏସୁଁ ଆରୁ ଡ଼ାଉଟ୍ କ୍ଲିୟର୍ ହେଇଗଲାପରେ ତାପରେ ଆମେ ତାପରେ ଆମେ ଏକ୍ସାମ୍ରେ କାଣା କାଣା ପଢ଼୍ବା ସବୁ ସବୁକିଛି ପଢ଼୍ସୁଁ ବହିର ସବଜେକ୍ଟ୍ ପଢ଼ାଏସି ଟିଉସନ୍ରେ ଆମର୍ ଆରୁ ଭଲ୍ ପଢ଼ାସନ୍ ଟିଉସନ୍ରେ ଭିଲ ସ୍କୁଲ୍ରେ ଭିଲ